ମୁଁ ପଶୁମାନଙ୍କୁ ବହୁତ ଭଲପାଏ ତ ଯେମିତିକି ଗାଈ କୁକୁର ବିଲେଇ ତନ୍ମଧ୍ୟରୁ ତ ମୁଁ ଗାଈକୁ ବି ବାଛୁରୀ ତାଙ୍କୁ ମୁଁ ବହୁତ ଭଲପାଏ ଯେତିକି ମୁଁ ଭଲ ପାଇଥାଏ ମୋ ପରିବାର ମାନେ ବି ତାକୁ ସେତିକି ବହୁତ ଭଲ ପାଆନ୍ତି ତ ଆମର ବହୁତ ଗାଈ ଅଛି ଗାଈ ବାଛୁରୀ ଅଛି କିନ୍ତୁ ତାଙ୍କ ନାଁ ସବୁ ବିଭିନ୍ନ ପ୍ରକାର ରହିଛି ଆଉ ତାଙ୍କ ପାଇଁ ଗୋଟେ ଘର ହୋଇଛି ଯେଉଁଟା ଆମେ ବହୁତ ସ୍ୱଚ୍ଛତା ରଖିଥାଉ ତାଙ୍କୁ ସକାଳେ ଖାଇବାକୁ ଦିଆଯାଏ ଗାଧୁଆବେଳେ ବି ଦିଆଯାଏ ରାତିରେ ବି ଦିଆଯାଏ ତ ତାଙ୍କର ଏମିତି ଯତ୍ନ ନିଆଯାଏ ସିଏ ବି ଆମକୁ ଆମେ ତାଙ୍କୁ ବହୁତ ସ୍ନେହ ଆଦର କରିଥାଉ